ନା ମୁଁ କୌଣସି ସଙ୍ଗୀତ ଯନ୍ତ୍ର ବଜାଉ ନାହିଁ କାରଣ ମୁଁ ସଙ୍ଗୀତ ପ୍ରତି ସେତିକି ଇଚ୍ଛା ଥିଲେ ମଧ୍ୟ ଉତ୍ସୁକତା ନାହିଁ ତେଣୁ ଯଦି ମୁଁ କେବେ ସଙ୍ଗୀତ ଶିଖିବାକୁ ଇଚ୍ଛା କରେ ତେବେ ସଙ୍ଗୀତ ଯନ୍ତ୍ର ହେଉଛି କୁଲେଲେ ଯାହା ମାଧ୍ୟମରେ ମୋ ସଙ୍ଗୀତର ଉତ୍ସାହଜନକ ସୃତି ବ୍ୟବହାର କରିପାରିବି କାରଣ ଆମର ଜଣେ ସାର୍ ଯେ କି କୁଲେଲେ ବସ ବଜାଇବାକୁ ବହୁତ ପସନ୍ଦ କରନ୍ତି ତେଣୁ ତାଙ୍କର ଇତ୍ସୁକତାରେ ମୁଁ ମୋ ଜୀବନର ସଙ୍ଗୀତ ଯାତ୍ରା ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରି କାରଣ ସେ ସଙ୍ଗୀତ ଯାତ୍ରା ମାଧ୍ୟମରେ ଓ ସଙ୍ଗୀତର ତାଳ ଲୟ ଯନ୍ତ୍ର ଇତ୍ୟାଦିକୁ ମୁଁ ମୋ ଜୀବନରେ ଫଳପ୍ରଦ କରିପାରିବି କାରଣ ସେ ମୋର ହେଉଚନ୍ତି ଜୀବନରେ ଏକ ଆଦର୍ଶ ଗରୁ ତାଙ୍କୁ ଆଦର୍ଶକୁ ନେଇ ମୁଁ ମୋ ସଙ୍ଗୀତର ଯନ୍ତ୍ରର ବିଦ୍ୟା ଆରମ୍ଭ କରିବାକୁ ଚାହୁଁଛି